ମତ୍ସ୍ୟଜୀବିମାନଙ୍କର କିଛି ଜାତି ଗୋଷ୍ଠୀ ବ ବୋଲି ଗୋଟେ ଅଛି ମାନେ ଯାହାକି ଦେଖିବାକୁ ଗଲେ ସେମାନଙ୍କୁ କୁହାଯାଏ ଯେ କେଉଟ ଜାତି ବୋଲି କୁହାଯାଏ ଯାହାକି ଆମେ ଆମର ଦେଖିବାକୁ ଦେଖିବାକୁ ଗଲେ ବେହେରା ବୋଲି ତାକୁ କୁହାଯାଇଥାଏ ସେମାନେ ମାନେ ତାଙ୍କର ମତ୍ସ୍ୟ କ୍ଷେତ୍ରରେ ମାନେ ବହୁତ ମାନେ ଭଲ ମାନେ ଭୂମିକା ଗ୍ରହଣ କରିଛନ୍ତି ଯେମିତିି ମତ୍ସ୍ୟ ତାଙ୍କର ପାଳନ ମଧ୍ୟ ମାନେ ବହୁତ କିଛି ଅଛି ଆମର ଅନ୍ୟ ଲୋକମାନଙ୍କର ଯେମିତି ପାଳନ ତାଙ୍କର ବି ପାଳନ ଅଛି ଯେମିତିକି ଆମର ଦୀପାବଳି ଟାଇମରେ ଦୀପାବଳି ପୂଜା ଗଣେଶ ପୂଜା ସବୁ ପାଳନ ସେମାନେ ବି କରିଛନ୍ତି ତ ତାଙ୍କ ଯେ ପଦ୍ଧତି ବେଳେ ତାଙ୍କର ମତ୍ସ୍ୟ ଗୋଟେ ଆସେ ତ ସେମାନେ ବହୁତ ମାନେ ଇଏ କରିଥାନ୍ତି ଯେପରି ତମେ ଜାଲମାନେ ବନାଇକି ସେଥିରେ ମାଛ ଧରନ୍ତି ମାନେ ବହୁତ କିଛି ସେମାନେ କରିଥାନ୍ତି ମତ୍ସ୍ୟଜୀବିମାନେ ତ ମତ୍ସ୍ୟଜୀବିମାନଙ୍କର ପାଳନ ତାଙ୍କ ପର୍ବପର୍ବାଣି ବହୁତ କିଛି ପର୍ବପର୍ବାଣି ଅଛି ତାଙ୍କର ମାଛ ମାଛ ଟାଇମରେ ମାଛକୁ ଖେଳଥାନ୍ତି ମାନେ ବହୁତ କିଛି ମାଛ ମାଛ ଧରା ଟାଇମରେ ତ ସେମାନେ ଜାଲ ଦ୍ୱାରା ମାନେ ଯେଉଁ ନଈ ହଉ କିମ୍ବା ଆମର ନଈ ହଉ କିମ୍ବା ଆମର ଯେଉଁଠିକି ଇଏ ହୋଇଥାଏ